ଛଅ ଚାରି ଦୁଇ ହଜାର ଏକୋଇଶି ପାଞ୍ଚ ଆଠ ଦୁଇ ହଜାର ପନ୍ଦର ସାତ ଛଅ ଦୁଇ ହଜାର କୋଡ଼ିଏ ସାତ ଚାରି ଦୁଇ ହଜାର ତେଇଶି ଆଠ ପାଞ୍ଚ ଦୁଇ ହଜାର ଛଅ